ଆମ ଘରକୁ କୁଣିଆ ଆସିଥିଲେ ସେମାନେ କହିଲେ ଯେ ଆଳୁ ପୋଟଳ ପନିର ତରକାରୀ ଖାଇବା ପାଇଁକା ମୁଁ ଭାଇକି ବଜାରକୁ ପଠେଇଲି ଭାଇ ଯାଇକି ପନିର ଆଣିଲେ ପୋଟଳ ଆଣିଲେ ଆଳୁ ଆଣିଲେ ଆଉ ରୋଷେଇ ସାମଗ୍ରୀ ଆଣିଲେ ମଧ୍ୟ

ସେଇଠୁ ଆଳୁ ପୋଟଳ କାଟି ପନିର୍ କାଟିକି ଆଳୁ ଭାଜି ପୋଟଳ ଭାଜି ପନିର ବି ଛଣାଛଣି ରଖି ତା'ପରେ ପିଆଜ ଟମାଟର ଜିରା ଅଦା ରସୁଣ ବାଟିକି କଡ଼େଇରେ ତେଲ ପକେଇ ପନିର ଛଣା ହେଇକି ରହିଲା ତା'ପରେ ପୋଟଳ ଛଣା ହେଲା ତା'ପରେ ତେଲରେ ଅଳ୍ପ କିଛି ତେଲ ଦେଇ ଜିରା ଫୁଟେଇ ସେଥିରେ ଚିନି ଦେଇକିନି ପିଆଜ ପକେଇ ଘାଣ୍ଟି ଦେଲୁ ଦୁଇ ତିନି ମିନିଟ ଖଣ୍ଡେ ତା'ପରେ ବାଟଣ କଷି ଦେଇକି ପୋଟଳ ପକେଇ

ତାକୁ ପାଞ୍ଚ ମିନିଟ ଖଣ୍ଡେ କଷେଇ ଦେଇକି ପାଣି ଦେଇ ଯୋଗାଡ଼ି ଦଉ ଦଶ ପନ୍ଦର ମିନିଟ ପରେ ସିଝିଗଲା ପରେ ତାକୁ ଓହ୍ଲେଇକି ତାଧିରେ ଗରମ ମସଲା ଦେଇ ରୋଷେଇ